ହଁ ଆଜ୍ଞା ଆମର ମୁଁ ଗଗନ ପ୍ରସାଦ ବାରିକ କହୁଥିଲି ହାଁ ଆମର ଗୋଟେ ବାହାଘରିଆ କଲ ଅଛି ମାର୍ଚ୍ଚ ପନ୍ଦର ତାରିଖରେ ଆମର ରିସିପସନ ହେଲୋ ଆପଣଙ୍କ ଆପଣଙ୍କ ଦୋକାନରୁ ଆମେ ଟିକେ ରାସନ ସାମଗ୍ରୀ ସବୁ କିଣିବା ପାଇଁ ସ୍ଥିର କରିଛୁ ତେଣୁ ଟିକେ ସୁବିଧା ରେଟରେ ଆମକୁ ଟିକେ ବାହାର ମାର୍କେଟ ଅପେକ୍ଷା ଟିକେ ଚିପ୍ ରେଟରେ ଦେବେ କାରଣ ଆପଣଙ୍କ ବଡ଼ ଦୋକାନ ହୋଲସଲର ତେଣୁ ଆପଣଙ୍କ ଇଏକୁ ସେ ନନା ମଧ୍ୟ କହୁଥିଲେ କହିଲେ ସେଠି ସୁବିଧା ପାଇବ ତେଣୁ ମୁଁ କଲ କଲି ତାଙ୍କ ଠାରୁ ନମ୍ବର ଆଣିକରି

ତେଣୁ ଆମେ ହଜାର ଲୋକର ଖାଇବା ପିଇବା କରୁଛୁ ବରାଦ ଆମେ ନନାଙ୍କ ଠାରୁ ଚିଠା ଆଣିକରି ମୁଁ ଆପଣଙ୍କୁ ପଠାଇଦେବି ଆଉ ଟିକେ ଆମକୁ ଠିକ ଟାଇମରେ ଏବଂ ଚିପ୍ ରେଟରେ ଟିକେ ମାଲ ଆମକୁ ଯୋଗାଇ ଦେଲେ ଆମେ ବହୁତ ଖୁସି ହେବୁ

ଆଜ୍ଞା ଆଜ୍ଞା ଟିକେ ଆଜ୍ଞା ହଉ ଧନ୍ୟବାଦ